ଗୋଟେ ବୃକ୍ଷରୋପଣ କରି ତା'ର କେମିତି ଆମେ ଯତ୍ନନେବା ସେଇଟା ଜାଣିବା ନିହାତି ଦରକାର କାରଣ ବର୍ତ୍ତମାନ ସମୟରେ ସମସ୍ତେ ଗଛକାଟି ସାରା ବିଶ୍ୱକୁ ପ୍ରଦୂଷଣ କରିବା ସହିତ ବହୁତ ପ୍ରକାର ରୋଗର ଆମେ ସମ୍ମୁଖୀନ ହେବାକୁ ପଡ଼ୁଛି କିନ୍ତୁ ଗୋଟେ ବୃକ୍ଷ ନିଜ ବାରିଆଡ଼େ ହେଉ କିମ୍ବା ବଗିଚାରେ ହେଉ କିମ୍ବା ନିଜ ଗ୍ରାମରେ ହେଉ ଗୋଟେ ବୃକ୍ଷରୋପଣ କରି ତାକୁ କିଭଳି ପାଣିଦେଇ ଜୈବିକସାର ଦେଇ କେମିତି ଆମେ ଗୋଟେ ସୁନ୍ଦର ବୃକ୍ଷ ସୃଷ୍ଟି କଲେ ସୁନ୍ଦର ବିଶ୍ୱଟେ ସୃଷ୍ଟି ହେଇପାରିବ ତେଣୁ ଆଜିକା ସମୟରେ ଓ ପ୍ରତି ଗାଁରେ ମଧ୍ୟ କେଉଁଭଳି ଭଲଗ ମାନେ ଭଲ ଗଛ ଲଗାଇ ତା'ର କେଉଁଭଳି ଭଲ ଯତ୍ନନେବା ସେଥିପ୍ରତି ବହୁତ ପ୍ରକାର ପ୍ରଦର୍ଶିନୀ ହେଉଛି ଫୁଲ ପ୍ରଦର୍ଶିନୀ ହେଉ କିମ୍ବା ଗଛ ଲଗାଇବା କେଉଁଭଳି ଭଲ କାମ କରିବା ବିଭିନ୍ନ ପ୍ରକାର ପ୍ରଦର୍ଶିନୀ ହେଇପାରୁଛି ତେଣୁ